ଲୋକମାନେ ସମ୍ମୁଖୀନ ହେଉଥିବା ବୈଷୟିକ ଅସୁବିଧା ସବୁ ରହିଛି ଆଜିକାଲି ସବୁ କମ୍ପ୍ୟୁଟର ସାହାଯ୍ୟରେ କାମ ସବୁ କରାଯାଉଛି ଆଉ ଅନ୍ଲାଇନ୍ ମାଧ୍ୟମରେ କେତେକ ଅଶିକ୍ଷିତ ଲୋକ ଅଛନ୍ତି ଆଉ ବୟସ୍କ ଲୋକ ମଧ୍ୟ ଅଛନ୍ତି ସେମାନେ ବହୁତ ଅସୁବିଧାରେ ପଡ଼ନ୍ତି କାରଣ ସେ ସବୁ ବିଷୟରେ ଜାଣି ନାହାନ୍ତି ଯେମିତିକି ଏଟିଏମରୁ ପଇସା ଉଠେଇବା ଆଉ ଅନ୍ଲାଇନ୍ ସାହାଯ୍ୟରେ ବିଭିନ୍ନ କାମ କରିବା ଯେମିତିକି ଆଧାର କାର୍ଡ଼ ଭୋଟର କାର୍ଡ଼ ନୂଆ ପାଇଁ ଭରିବା ଆଉ କୌଣସି ଚାକିରି ପାଇଁ ଆଜିକାଲି ସବୁ ଅନ୍ଲାଇନ୍ରେ ଫର୍ମ ଭରିବାକୁ ପଡ଼ୁଛି ଏହି ଛୋଟ ଛୋଟ ଅସୁବିଧା ରହିଛି ଏହି ବୈଷୟିକ ସମସ୍ୟାର ସମାଧାନ ପାଇଁ ତାଙ୍କୁ ସଚେତନ କରାଗଲେ ଏବଂ ଏଟିଏମରେ ପଇସା କାଢ଼ିଲା ବେଳେ ଯଦି ଜଣେ ବ୍ୟକ୍ତି ରହିବ ତାଙ୍କୁ ସାହାଯ୍ୟ କରିବା ପାଇଁ ତାହେଲେ ସେମାନେ ଆଉ ଅସୁବିଧାରେ ପଡ଼ନ୍ତେ ନାହିଁ